ପ୍ରଥମ ଉତ୍ପାଦ ରେଷ୍ଟୁରାଣ୍ଟରୁୁ ଆସିଥିବା ଖାଦ୍ୟ ଅତି ସୁନ୍ଦର ଥିଲା ବେଶୀ ତେଲ ମସଲା ନଥାଇ ସେ ସୁନ୍ଦର ଭାବରେ ଖାଦ୍ୟ ଟେଷ୍ଟି ବହୁତ ଥିଲା ସେଥିରେ କେବଳ କେବଳ ମରିଚ ଅଧିକ ଥିଲା ତେଣୁ ଆମେ ଟିକେ କେବେ ରାଗ ଖାଇନଥିବାରୁ ସେଥିରେ କିନ୍ତୁ ଓଭରଲ୍ ସବୁ ସମସ୍ତ ଖାଦ୍ୟ ବହୁତ ଟେଷ୍ଟି ଥିଲା ଏବଂ ମୁଁ କୃତ୍ଜ୍ଞତା ଜ୍ଞାପନ କରୁଛି ସେ ରେଷ୍ଟୁରାଣ୍ଟବାଲାକୁ ଯେ ସେ ସବୁବେଳେ ଏମିତି ଡେଲିଭରି କରୁଥାନ୍ତୁ ଧନ୍ୟବାଦ